ମୁଁ ଓଡ଼ିଆ ବୋଲି ତ ମୁଁ ଓଡ଼ିଆ ଭାଷାକୁ ଭଲ କହିବି ଏହି ଓଡ଼ିଆ ଗୀତ ଆଗ ଯେଉଁ ପୁରୁଣା କାଳିଆ ଗୀତ ଥିଲା କେନ୍ଦେରା ଏ ଯେଉଁ ପୁରୁଣା ପୁରୁଣା ଆଲବମ୍ ଏଥିରୁ ଓଡ଼ିଆ ଭାଷାରୁ କପି କରି ହିନ୍ଦୀ ତେଲୁଗୁ ବଙ୍ଗଳା ଏ ସବୁ ଭାଷାରେ ଏଇ ଓଡ଼ିଆ ଗୀତକୁ ଆମର କପି କରି ନେଇକି ଭଲ ଭଲ ଲାଭ କମଉଛନ୍ତି ଏଇ ଗୀତକୁ ନେଇକିନା ଯୋ ୟୁଟ୍ୟୁବ୍ ମାଧ୍ୟମରେ ପ୍ରକାଶ କରି ସେଥିରୁ ମଧ୍ୟ ବହୁତ ବହୁତ ପଇସା ବା ଆ ସସକ୍ରାଇବର ବଢ଼ିଲେ ମଧ୍ୟ ଅଧିକ ପଇସା ପାଉଛନ୍ତି ଏ ଓଡ଼ିଆ ଗୀତ ଓଡ଼ିଆ ଗୀତ ଆମ ଓଡ଼ିଆ ଭାଷା ଓଡ଼ିଆ ଭାଷାକୁ ଆମେ କହିବା ଯେ ଆମ ଓଡ଼ିଆ ଭାଷା ହେଉଛି ଓଡ଼ିଆ ବେଶୀ ହଉ ଆଉ ଆଉ ହଉନି